ଆମ ସରକାରଙ୍କ ଦ୍ୱାରା ପାଉଥିବା ସୁବିଧା ସୁଯୋଗ ଯୋଜନାଗୁଡ଼ିକ ହେଉଛି କି ପ୍ରଧାନମନ୍ତୀ ଆବାସ ଯୋଜନା ଯେଉଁଥିରେ ଲୋକମାନଙ୍କର ଘର ନାହିଁ ପତ୍ର କୁଡ଼ିଆ କରି ରହିଛନ୍ତି ସେମାନଙ୍କ ପାଇଁ ସରକାର ଦେଇଛନ୍ତି ଇନ୍ଦିରାଆବାସ ଯୋଜନା ଯେଉଁଥିରେ ସମାନେ ପକ୍କା ଘର କରିକି ଖୁସିରେ ରହିପାରୁଛନ୍ତି ଦ୍ଵିତୀୟରେ ବାର୍ଦ୍ଧକ୍ୟ ଭତ୍ତା ଯେଉଁମାନଙ୍କର ଷାଠିଏ ବର୍ଷରୁ ଅଧିକ ସେମାନଙ୍କର ଚଳିବା ପାଇଁ ପୁଅ ବୋହୂ ପଚାରୁନାହାନ୍ତି ସେମାନଙ୍କୁ ସେମାନେ ବହୁତ ଦୁଃଖରେ ରହୁଛନ୍ତି ସରକାରଙ୍କ ଦ୍ୱାରା ସେ ପାଉଥିବା ଯେଉଁ ଭତ୍ତାକୁ ସିଏ ନେଇ ସେମାନଙ୍କର ଭରଣପୋଷଣ କରୁଛନ୍ତି ତୃତୀୟତଃ କାଳିଆ ଯୋଜନା କାଳିଆ ଯୋଜନାରେ ଯେଉଁ କୃଷିମାନଙ୍କର ଯେଉଁ ଅମଳକ୍ଷମ ବହୁତ କମ୍ ଅଛି ସେଥିପାଇଁ ସରକାରଙ୍କ ଯେଉଁ ଯୋଜନା ଅନୁସାରେ ଆଉ କୃଷକମାନେ ଅଧିକରୁ ଅଧିକ କିଛି ଉପାର୍ଜନ କରିପାରୁଛନ୍ତି ଆଉ କରି ପାରୁଛନ୍ତି ବିଜୁ ଯୋଜନା ସ୍ୱାସ୍ଥ୍ୟ ଯୋଜନା କି ଯେଉଁମାନଙ୍କର ସ୍ୱାସ୍ଥ୍ୟରେ କୌଣସି ଅସୁବିଧା ଘଟୁଛି କି କୌଣସି ଅଲଗା ବିକଳାଙ୍ଗ ହୋଇପାରୁଛନ୍ତି ସେମାନଙ୍କ ପାଇଁ ମେଡ଼ିକାଲର କିଛି ସୁବିଧା ରଖିଛନ୍ତି ଆଉ ତ ଏହି ସବୁ ଯୋଜନାଗୁଡ଼ିକ ରୁ ଆମର ସମସ୍ତ ଲୋକ ସୁବିଧା ସୁଯୋଗ ପାଇପାରୁଛନ୍ତି